ଯେମିତି ମୁଁ ଆଗରୁ କହିଥିଲି ଦୌଡ଼ିବାରେ ଭଲ ସ୍ୱାସ୍ଥ୍ୟ ଭଲ ରହେ ସେହିପରି ମୁଁ ଦୌଡ଼ିବାରେ ସକ୍ଷମ ବି କାହିଁକିନା ଦୌଡ଼ା ଦୌଡ଼ରେ ମୁଁ ଆଗରୁ ଦୌଡ଼ ପ୍ରତିଯୋଗିତାରେ ବି ମୁଁ ଫାଷ୍ଟ ହେଇଥିଲି ଏବେ ବି ଦେହ ଭଲ ରହିବା ପାଇଁ ମୁଁ ଦୌଡ଼ା ଦୌଡ଼ି କରେ ସେଥିପାଇଁ ଦୌଡ଼ିବାରେ କ'ଣ ଇଏ ନାହିଁ କାହିଁକି ନା ଦୌଡ଼ କଲେ ଦେହ ଶରୀର ଭଲ ରହିବ ଦେହର ଯତ୍ନ ନବା ପାଇଁ ସକାଳୁ ଉଠିକି ଦୌଡ଼ିବାକୁ ନିହାତି ଦରକାର ସେହିପରି ଭାବରେ ମୁଁ ଦୌଡ଼ା ଦୌଡ଼ି କରି ଦୌଡ଼ାଦୌଡ଼ି କରିକି ମୁଁ ଏବେ ତ ହୃଷ୍ଟପୁଷ୍ଟ ମଧ୍ୟ ଅଛି କାହିଁକିନା ଦୌଡ଼ା ଦୌଡ଼ି କଲେ ଦେହ ଫିଟ୍ ବି ରହିବ ଆଉ ଦେହ ସୁସ୍ଥ ବି ରହିବ କୌଣସି ଅସୁବିଧା ନାହିଁ ଆଉ ମୁଁ ଯେପରି ଟ୍ରେଲର ତାଇରେ ମୁଁ ବି ଯାଇଛି ତାଇରେ ବି ମୁଁ ଇଏ କରିଛି କାହିଁକି ନା ସିଟି ଇଏ କରିବି ଭଲ କାଇଁ ସ୍ପିଡ଼ ରହିବ ସେଇଥିପାଇଁ ବି କିଛି ଅସୁବିଧା ନାହିଁ କାହିଁକିନା ଦେହ ଯତ୍ନ ପାଇଁ ଦୌଡ଼ିବାକୁ ନିହାତି ଦରକାର ଦେହକୁ ଯେମିତି ହେଲେ ବି ସୁସ୍ଥ ରଖିବାକୁ ବାଧ୍ୟ୍ୟ ସେଥିପାଇଁ ଦୌଡ଼ାଦୌଡ଼ି କରିବାଟା ସବୁଦିନ ବେଶୀ ନହଲେ ବି ଟିକେ କରିବାକୁ ପଡ଼ିବ ସେଥିପ୍ରତି ଧ୍ୟାନ ଦେବାକୁ ବି ପଡ଼ୁଛି ଦେହ ପାଇଁ ବୋଲିକି ଆଉ ଦୌଡ଼ାଦୌଡ଼ି କରିବାଟା ତ ନିହାତି ଦରକାର ଏକା ସେହିପରି ଭାବରେ ଦୌଡ଼ାଦୌଡ଼ି କଲେ ଦେହ ଭଲ ରହିବ ସୁସ୍ଥ ରହିବ କାହିଁକିନା ଦେହ ସୁସ୍ଥ ରହିଲେ ଯାଇକି ହିଁ ଯାହା ବି କରିପାରିବେ ସେଇ ସେଥିପ୍ରତି ଧ୍ୟାନ ଦେଇକି ଦୌଡ଼ କରିବାଟା ବି ବାଧ୍ୟ୍ୟ ସେଥିପାଇଁ ଆମେ ଦୌଡ଼ାଦୌଡ଼ି କରିବା କଥା ଆଉ ଦୌଡ଼ିକି ଦେହ ସୁସ୍ଥ ରଖିଲେ ଯାଇକି ଆମେ ଭଲରେ ରହିପାରିବୁ ସେଥିପ୍ରତି ଆପଣମାନେ ବି ଧ୍ୟାନ ଦିଅନ୍ତୁ ଆଉ ମୁଁ ବି ନିଜେ ଶରୀରକୁ ଭଲ ରଖିକି ଧ୍ୟାନ ଦେଇକି ମୁଁ ଦୌଡ଼ା ଦୌଡ଼ି କରିକି ମୁଁ ସୁସ୍ଥ ଅଛି ଆଉ ଭଲ ବି ଅଛି